ହ୍ୟାଲୋ ହଁ ସାର୍ କୁହନ୍ତୁ ଆମର ଗୋଟେ ପନ୍ଦର ଟଙ୍କା ଲେଖେ ସେତିକି ରେଟ୍ ଆଉ କ'ଣ କମେଇଲେ ହବନି ଏତିକି ଲେଖେ ରେଟ୍ ହୁଁ ସେଇଟା ତ ବିରି ବେପାର ହବ ଆମର ଏଇଠି ବାହାରକୁ ସବୁ ବାହାରକୁ ତ ଆମର ସବୁ ଖଟିବାକୁ ଯାଉଛନ୍ତି ନା ସେଥିପାଇଁ ଏଇଠି ଏତେ ରେଟ୍ ଆଉ ହଁ ହଉ ଯିବା ଆଉ କମ ହେଲେ କମ୍ ହେଲେ ଆକୁ ହବନି ଏତିକି ଲେଖା ଏକା ରେଟ୍ ଏବେ ନହେଲେ ହଜ